ଗାଁଗଣ୍ଡା ଗୁଡ଼ିକରେ ମୁଖ୍ୟତଃ ସମସ୍ତେ ଘରେ ଘରେ ଚାଷ କରିଛନ୍ତି ଏବଂ ସମସ୍ତଙ୍କର ଶ୍ରମିକ ମଧ୍ୟ ଦରକାର ହେଇଥାନ୍ତି ତ ମୁଖ୍ୟତଃ ଆମେ ଯେତେବେଳେ କୌଣସି ଶ୍ରମିକଙ୍କୁ ଆମେ ଖୋଜିବା ତାଙ୍କୁ ପ୍ରଥମେ ଦେଖିବା ଯେ ସେ ଶ୍ରମିକଟି ଭଲ ପରିଶ୍ରମ କରିପାରୁଛି କି ନାହିଁ ଏବଂ ଯଦି ସେ ଭଲ ପରିଶ୍ରମ କରୁଛି ତ ସେ କିଛି ବାହାନ କରୁଛି କି କାମ ନ କରିବା ପାଇଁ ଏବଂ ସମସ୍ତେ ଚାହାଁନ୍ତି ଯେ ମୁଁ କାମ କରିକି ମୋ ଘରର ଦୁଇ ପଇସା ଯେମିତି ରୋଜଗାର ହେବ ସେଥିପାଇଁ ସମସ୍ତେ ଖଟିବାକୁ ଯାଆନ୍ତି ଏବଂ ଯିଏ ବି ଚାଷ ବି କରେ ସେ ବି ଚାହେଁ ଯେ ମୋର କ କୌଣସି ପ୍ରକାରରେ ଦି ପଇସା ଆସିବ ଦୁଇ ପଇସା ଆସିଲେ ମୁଁ କୌଣସି ମତେ ମୋ ପରିବାରକୁ କଷ୍ଟମଷ୍ଟେ ମୁଁ ଚଳେଇ ପାରିବି ସେଥିପାଇଁ ସମସ୍ତେ କୃଷି କରନ୍ତି ଏବଂ ଶ୍ରମିକମାନେ କାମ କରିବା ପାଇଁ ଯାଆନ୍ତି ଯଦି ମାଲିକ ଏବଂ ଶ୍ରମିକ ଉପରେ କିଛି ବୁଝାମଣା ଠିକ ନ ରହିବ ତେବେ ଶ୍ରମିକ ହୁଏତଃ ଠିକ୍ ସମୟରେ କାମକୁ ନ ଆସିପାରନ୍ତି ତ ଆମେ ତାଙ୍କୁ ବୁଝେଇବା ପାଇଁ ଠିକ୍ ସମୟରେ ଦରମା ଏବଂ ଅଧିକା ବିରକ୍ତି ହେବା ନାହିଁ ଏବଂ ତାଙ୍କୁ ଭଲ ଭାବରେତାଙ୍କ ପାଖରେ ଯିବା ଆଜିକାଲି ଲୋକମାନେ କିଛି ଅଛନ୍ତି ଯେଉଁମାନେ କି ମ ଶ୍ରମିକମାନଙ୍କୁ ଧମକାଇ ଚମକାଇ ଯେମିତିକି କୁହନ୍ତି ଯେ ଆଜି ନାହିଁ କାଲି ନେବୁ ପଇସା ସେମିତି କରି ତ ଶ୍ରମିକମାନେ ବିରକ୍ତ ହେଇକି ସେମାନେ ଆଉ କାମ କରିବା ପାଇଁ ଯାଆନ୍ତିନି ବର୍ତ୍ତମାନ ଆମ ଓଡ଼ିଶାରେ ଓଡ଼ିଶାରେ ମୁଖ୍ୟତଃ ଓଡ଼ିଶାରେ ନୁହେଁ ମୟୂରଭଞ୍ଜରେ ଏବେ ମୁଖ୍ୟତଃ ଦିନ ମଜୁରିଆ ହିସାବରେ ତିନିଶହ ଟଙ୍କା ଚାଲିଛି ଏବଂ ପ୍ରତ୍ୟେକ ଗାଁଗଣ୍ଡା ଗୁଡ଼ିକରେ ଯଦି କୌଣସି ଗୋଟେ ଗାଁର ଲୋକ ହେଇଥିବ ତେବେ ସେହି ଗାଁରେ ସେ ଅଢ଼େଇଶ ଟଙ୍କା ଲେଖା ଖଟୁଛନ୍ତି ଏବଂ ଯଦି କୌଣସି ଅଲଗା ଗାଁକୁ ଯାଉଛନ୍ତି ତେବେ ତିନିଶହ ଲେଖାଁ ଦିନ ମଜୁରିଆ ନେଉଛନ୍ତି ସେଥିପାଇଁ ଯେଉଁ ମାଲିକମାନେ ଅଛନ୍ତି ସେମାନେ ଭଲ ଭାବରେ ଶ୍ରମିକମାନଙ୍କୁ ପାଖକୁ ଯିବେ ଶ୍ରମିକମାନଙ୍କ ସହିତ ଭଲସେ କଥାବାର୍ତ୍ତା ହେବେ ଯଦି ଶ୍ରମିକମାନେ ତାଙ୍କ କାମ ଛାଡ଼ିକି ଆଉ କୌଣସି ଅଲଗା ଜାଗାକୁ କାମ କରିବା ପାଇଁ ଯିବେ ନାହିଁ